ଆମ ଓଡ଼ିଶାରେ ବିଭିନ୍ନ ପ୍ରକାରର କଳା ଏବଂ ହସ୍ତଶିଳ୍ପ ରହିଛି ଯେପରିକି ବିଭିନ୍ନ ପ୍ରକାର ଚିତ୍ରକଳା ରହିଛି ବିଭିନ୍ନ ପ୍ରକାର ମୂର୍ତ୍ତି ଗଣେଶ ମୂର୍ତ୍ତି ସରସ୍ୱତୀ ମୂର୍ତ୍ତି ଏବଂ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରାଯାଏ ବିଭିନ୍ନ ପ୍ରକାର ବସ୍ତ୍ର ତିଆରି କରାଯାଏ ସମ୍ବଲପୁରୀ ବସ୍ତ୍ର ତିଆରି କରାଯାଏ ବିଭିନ୍ନ କୁମ୍ଭାର ଅଛନ୍ତି ହା ହାଣ୍ଡି ସରେଇ ମାଠିଆ ଇତ୍ୟାଦି ତିଆରି କରିଥାନ୍ତି ଏବଂ କୁମ୍ଭାର ମାନେ ମାଟି ଦ୍ୱାରା ସୁନ୍ଦର ସୁନ୍ଦର ମୂର୍ତ୍ତି ମଧ୍ୟ ତିଆରି କରିଥାନ୍ତି ରୂପା କାରୁକାର୍ଯ୍ୟ ହୋଇଥାଏ ରୂପାର ମାଳି ମୁଦି ପାଉଁଜି ତିଆରି ହୋଇଥାଏ ସାନ୍ତାଳ ଏବଂ ସାର୍ମାନେ ପେଣ୍ଟିଂ କରିଥାନ୍ତି ଏନ ସୁନ୍ଦର ସୁନ୍ଦର ପେଣ୍ଟିଙ୍ଗ ଦ୍ୱାରା ଲୋକମାନଙ୍କର ମନ ଜିତିଥାନ୍ତି